ଆମ କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ହେଲା ଯଥା ମଟନ ତରକାରୀ ପଣସ ତରକାରୀ ପଖାଳ ଭାତ ପଖାଳ ଭାତ ସବୁଦିନ ଖିଆଯାଏ ମଟନ ତରକାରୀ ବି ଖିଆଯାଏ କିନ୍ତୁ ପଣସ ତରକାରୀ ହେଲା ଏକ ସିଜିନ୍ ମାନେ ସିଜିନ୍ ଅନୁସାରେ ମିଳିବାଟା ସବୁବେଳେ ପଣସ କଠା ମିଳେନି କି ପଣସ ତରକାରୀ ହୁଏନି ଏଟା ଗୋଟେ ଋତୁଭିତ୍ତିକ ତରକାରୀ ବନାଇବା ପାଇଁ ଆବଶ୍ୟକ ଉପକରଣ ମଟନ ତରକାରୀ ଆମେ ଜାଣିଛନ୍ତି ମଟନ ଏବଂ ବିଭିନ୍ନପ୍ରକାର ମସଲା ତେଲ ଏସବୁ ଆବଶ୍ୟକ ପଣସ ତରକାରୀ ବି ବନାଇବା ପାଇଁ ସେଭଳିଆ ବିଭିନ୍ନପ୍ରକାର ମସଲା ପଣସ କଠା କାଟିକି ତାକୁ ଛୋଟ ଛୋଟ ପିସ୍ କରିକି ତାକୁ ରୋଷେଇ କରାଯାଏ ଭାରି ସ୍ୱାଦିଷ୍ଟ ଲାଗେ ପଖାଳ ଭାତ ତ ସମସ୍ତଙ୍କର ପ୍ରିୟ ଯିଏ ଚାହିଁବ ସିଏ ଖାଇପାରିବ ଭଲ ଭାବରେ ରୋଷେଇ କଲେ ଭାରି ଟେଷ୍ଟି ଲାଗେ ଆଉ ଅନେକ ପ୍ରକାର ଖାଦ୍ୟ ଅଛି ଏଇଟା ଟିକେ ଭଲ ଲାଗେ ଆଉ